ମୁଇଁ ଏ ଭାଷାଟା ଓଡ଼ିଆ ତା'ରମାନେ ଓଡ଼ିଆ ଭାଷାଟା ଆମର ସ୍କୁଲନୁ ଶିଖିଚାଆନ୍ତି ମାନେ ଏଇ ସାହିତ୍ୟ ବହିନୁ ଘର ଲୋକନୁ ବାହାର ଲୋକନୁ ବି ବହୁତ କିଛି ଶିଖିବାର୍ ମିିଲି ଯେ ଆଉ ଏଇଥି ଏନ୍ତା ଶିଖିବାର୍ ଲି ମିଲିଛି କି ଇ ଭାଷା ଆମର ମାତୃଭାଷା ଯଦି ଆମର ଇନୁ ଯଦି କେନ୍ସି ବି ଲୋକେ ଯଦି ଓଡ଼ିଆରେ କହବାର୍ ଅଛେ କି ଏଇଟା କର୍ବାର୍ ଅଛେ ନା ବି ବୁଝିପାରଲେ ସେଣେ ଯଦି ଇଂଲିଶସରେ କହିଲେ ନା ବୁଝିପାରୁନି ଓଡ଼ିଆରେ ହିଁ ବୁଝିପାରିବେ